ହଁ ଆମର ଗାଈ ଟିଏ ଯଦି ରଖିବା ଚିନି ତାକୁ କିଣିକି ଆଣିବା ତାକୁ ତା ଚର୍ମ ଉପରେ ଆଗେ ଦେଖିବା ତାର ଚ ଚିହ୍ନ ଅଛି କି ତାର କ'ଣ ଶରୀରରେ କ'ଣ ରୋଗ ବାଗ ଅଛି କି ଡାକ୍ତର ପରାମର୍ଶ ନେବା ତାକୁ ସେ ଭଲ ସୁସ୍ଥ ସବଳ ଦେଖାଯାଉଛି କି ନା ରୋଗଣା ଦେଖାପଡ଼ୁଛି ତାକୁ ଡାକ୍ତର ପରାମର୍ଶ ଦେବା ବ ଚିକିଣିଆ ଦୁଶୁଥିବ ବାଛୁରୀ କି ଗାଈ ତାକୁ କିଣିବା କିଣିଲା ପରେ ତାକୁ କ'ଣ ଖାଉଛି ନଖାଉଛି ତାକୁ ବି ଦେଖିବା ଡାକ୍ତର ପରାମର୍ଶ ନେଇ ତାକୁ ଯାହା ନ ଖାଉଥିଲେ ତାକୁ ଚୋକଡ଼ ଫୋକଡ଼ ଆଣିକି ଦେବା ତାକୁ ସବୁ କଥା ଖୋଇ ପେଇକି ସୁସ୍ଥ ସବଳ କରିବା